ଆମର ଗାଈ ରଖିଛୁ ଛେଳି ରଖିଛୁ ତାଙ୍କୁ ତାଙ୍କର ଶିଶୁ ଜନ୍ମ ହେଲା ସମୟରେ ଆମର ଗାଈର ତାକୁ ଗରମ ପେଜ ପାଣି ଦଉଛୁ ପିଇବା ପାଇଁ ଠିକ୍ ଟାଇମରେ ତାକୁ ଆମେ ଜଗିକିରି ପଶୁ ଡକ୍ଟର ମାନ ଯେଉଁ ଅଛନ୍ତି ତାଙ୍କୁ ଡାକିକିରି ଆମେ ତାର ଚିକିତ୍ସା କରଉଛୁ ଆଉ ଶିଶୁକୁ ପୋଛାପୋଛି କରିକି ସାଇଜରେ ତାକୁ ତେଲ ହଳଦି ଦେଇକି ରଖୁଛୁ ସେଇ ଆମର ଯେଉଁ ବାଛୁୁରୀ ଛୁଆକୁ ଆମେ ଗରମ ଗରମ ଲୁଣ ପକାଇକିରି ଉଷୁମ ଉଷୁମ ଆମେ ପେଜ ପାଣି ତୋରାଣୀ ବିଭିନ୍ନ ପ୍ରକାର ଦାନା ସବୁ ଦେଇକିରି ଆମେ ତାକୁ ରଖିଥାଉଛୁ ଠିକ୍ ସମୟରେ ଆଉ ପ୍ରଥମ କ୍ଷୀର ମାଆର କେମିତି ସେ ବାଛୁରୀ ଠିକ୍ ସେ ଖାଇପାରିବ ତାକୁ ମଧ୍ୟ ଧ୍ୟାନ ଦଉଛୁ ଆମ ଗାଈକି ଆମେ ବହୁତ ସୁରକ୍ଷିତ ଭାବେ ରଖିଛୁ